ଆମ ଗାଁରେ ବର୍ଷା ଦିନେ ବହୁତ ବିଜଲି ଅସୁବିଧା ହୁଏ ଯେହେତୁ କ'ଣ ହୁଏ କି ଆମର ଯେନ୍ତା ଖମା ଛିଡ଼ିଯାଏ ତାର ଛିଡ଼ିଯାଏ ଗଛ ଭାଙ୍ଗିଯାଏ କି ବର୍ଷା ଦିନେ ବହୁତ ପ୍ରବଳ ବର୍ଷା ହେଲେବି ବିଜଲି ଯେନଟା ଘଣ୍ଟା ଘଣ୍ଟା କାଟିଦିଅନ୍ତୁ ତା'ପରେ କିଛି ମୋବାଇଲ୍ ବି ଚାର୍ଜିଂ ନାଇଁ ରୁହେ କି କିଛି କାହା ଘରେ କିଛି ରାନ୍ଧାରୁନ୍ଧି ବି ନାଇଁଥାଏ ସବୁ ପୂରା ଅସୁବିଧା ଥିସି ଆଉ କିଛି ମୋବାଇଲ୍ ବି ଚାର୍ଜ୍ ଫାର୍ଜ୍ ନାଇଁଥାଏ ନେଟୱାର୍କ୍ ଖମା ବି ପଡ଼ିପୁଡ଼ା ଯାଏସି ତ ସେ ବିଜଲି କାମ୍ କରବା ଲାଗି ବହୁତ୍ ଟାଇମ୍ ଲାଗସି ଯେନଟା କି ଦୁଇ ଦିନ୍ ବି ଲାଗିପାରେ ତିନ୍ ଦିନ୍ ବି ଲାଗିପାରେ ଯଦି ଟ୍ରାନ୍ସପର୍ମର୍ ବି ଯଦି ଖରାପ୍ ହେଇଯାଇଛେ ବୋଲେ ବହୁତ୍ ଟାଇମ୍ ବି ଲାଗିଯାଏସି ଛଅ ଦିନ୍ ବି ଲାଗିଯାଇସି ତ ସେ ସବୁ ଜିନିଷ ଲାଗି ଆମେ ଖରାମାସେ ବି ବହୁତ୍ ପ୍ରୋବ୍ଲେମ୍ ହେସି ଯେନଟା କିନୁ ହିଟର୍ ହଉ କି ଯାହାର୍ ଯଦି ଏ ସି ଅଛେ କୁଲର୍ ଅଛେ ସେ ଲୋଗ୍ ଯଦି ୟୁଜ୍ କରବେ ବୋଲେ ଫଲ୍ଟ୍ ବେଶୀ ବାହାରୁଥିସି ସେଟା ବି ବହୁତ୍ ଖରାଦିନେ ବହୁତ୍ ଗହଦୁଥିସି ଘର୍ ଭିତରେ ବି ରହି ନେଇହୁଏ କି ବାହାରେ ବି ରହି ନେଇହୁଏ ରାତିରେ ବି ବହୁତ୍ ପ୍ରୋବ୍ଲେମ୍ ହେସି ଦିନ୍ ବେଲିଆ ବି ବହୁତ୍ ପ୍ରୋବ୍ଲେମ୍ ହେସି ବିଜଲି ଯେଉଁଟା ଆଉ ଶୀତ୍ ଦିନେ ପୂରା ଭଲ୍ ବିଜଲି ଥିସି ଯେନଟା କିନୁ ରାତିରେ ବି ଭଲ୍ ଥିସି ଆଉ ଦିନ୍ ବେଲିଆ ବି ବଢ଼ିଆ ଥିସି